ଓଡ଼ିଶାର ଇତିହାସକୁ ଆକାର ଦେଇଥିବା ସନାତନ ଧର୍ମ ଓଡ଼ିଆ ଭାଷା ଜଗନ୍ନାଥ ଆମ ବଡ଼ ଠାକୁର ଏମାନଙ୍କୁ ନେଇ କରି ଆମର ଇତିହାସକୁ ଗଡ଼ଜାତ ଧର୍ମ ଶାସନ